କ୍ରିକେଟ୍ ଗୁଟେ ଦେଖ୍ବା ଲାଗି ଭଲ୍ ଏ କିନ୍ତୁ କ୍ରିକେଟ୍ ମୁଇଁ ବିରାଟ୍ କୋହଲି ଫ୍ରେଣ୍ଡ୍ ଏ ମୋତେ ବିରାଟ୍ କୋହଲି ଯେନ୍ ମିଜ୍ରେ ନାଇଁଥାଏ ମୋତେ ଟିକେ ଦେଖ୍ବା ଲାଗି ହେତ୍କି ଟିକେ ଆର୍ ଭଲ୍ ନାଇଁ ଲାଗେ ହେଲେ କ୍ରିକେଟ୍ ତ ଦେଖ୍ବାର୍ ଆମର୍ କାମ୍ ଏ ଆମେ ଦେଖୁଚୁଁ ହେଲେ ବିରାଟ୍ କୋହଲି ଆମର୍

ଜଣେ ଆସିଥିଲେ ବୋଲି ଆଜ୍ ଭାରତ୍ର ଲାଗି ବିରାଟ୍ କୋହଲି ଗୋଟେ ଗୌରବ୍ କରିଛି ଆରୁ ଆମର୍ ଯେନ୍ ଆର୍ ପ୍ଲେୟାର୍ମାନେ ବି ଅଛନ୍ ସବକର୍ନୁ ବଢ଼ିକିରି ବିରାଟ୍ କୋହଲି କି ମୋତେ ବହୁତ୍ ପସନ୍ଦ୍ ଲାଗ୍ସି ଇ ଖେଲ୍ଟା ଆମର୍ ଇଣ୍ଡିଆରେ ପପୁଲାର୍ ଏ ଇ ଖେଲ୍ ଆମର୍ ଇଣ୍ଡିଆ ବହୁତ୍ ବଢ଼ିଆ ମାନ୍ୟତା ବି ପାଇଛି ବହୁତ୍ ଜାଗାରେ ଜିତିକିରି ବି ଆସିଛନ୍ ଆର୍ ଯେନ୍ ଯାଗାନ ବିରାଟ୍ କୋହଲି ନାଇଁଥାଏ ଦର୍ଶକମାନେ ବି ବହୁତ୍ ଖୁସ୍ ନାଇଁ ହନ୍ ସେଥିର୍ ଲାଗି ବୋଲି ଆମେ ବିରାଟ୍ କୋହଲିକେ ହିଁ ପସନ୍ଦ୍ କରୁସୁଁ ଆରୁ ସେ ସେଟାକେ ଯଦି ବି ଆମେ ପାଖେ ପାଏମୁଁ ବୋଲେ ସ୍ୱୟଂ ଭଗବାନ୍କେ ପାଇଲା ବୋଲି ଆଶା କରମୁଁ